ମୁଁ କେନ୍ଦୁଝରରୁ କହୁଥିଲି ବଡ଼ପଦାନାରୁ ଆଉ ମୋ ନାଁ ଚଞ୍ଚଳା ସେନାପତି ଆଉ ମୁଁ ଚାରି ପାଞ୍ଚ ଦିନ ହେଲାଣି ଝାଡ଼ା ହେଉଚି ଓ ଆର୍ ଏସ୍ ପାଣି ବି ପିଉଛି କାଇଁ କମୁନି ଆଉ ହଁ ଏଇ ମେଡ଼ିକାଲ୍ ଯାଇନଥିଲି ତ ଏଇ ଯେଉଁ ଆଣିକି ମେଡ଼ିସିନ୍ ଖାଇଥିଲି ହଁ ମେଡ଼ିସିନ୍ ଷ୍ଟୋରରୁ ହଁ ସେମିତି କିଛି ନାହିଁ ତ ଇଏ ଗୋଟେ ଭୋଜି ଥିଲା ଯାଇଥିଲି ଖାଇବାକୁ ଏମିତି ସବୁ ହେଲେ ହଁ

ହଁ ଚାରି ପାଞ୍ଚ ଦିନ ହେଲାଣି ଦେହ ଟିକେ ଅସୁସ୍ଥ ହେଇଯାଉଛି ଆଉ ହଁ ହଁ ଆଜ୍ଞା ଆଜ୍ଞା ଆଜ୍ଞା ହଁ ହଁ ଆଜ୍ଞା ଆଜ୍ଞା ଆଜ୍ଞା

ହଁ

ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ହଁ ଆଜ୍ଞା କାଲି ସକାଳେ ଯିବି ଆଉ ହଉ ମୁଁ କାଲି ସକାଳୁ ଯିବି ନାହିଁ କାହାକୁ ନେଇକି ଯିବି ଆଉ ଏକୁଟିଆ ଯାଇ ହେବନି ଅସୁସ୍ଥ କାଲି ଆପଣଙ୍କୁ ମୁଁ ଏଇଠି ମେଡ଼ିସିନ୍ ଖାଇ ଦେଇଥିଲି ମେଡ଼ିସିନ୍ ଷ୍ଟୋରରୁ ହେଇଗଲା ଆଉ ହଁ ଦୁଇ ତିନି ଥର ଗୁଡ଼ା ଯାଇଛି ଆଉ ହଁ ନାହିଁ ନାହିଁ ନାହିଁ ନାହିଁ ଆଜ୍ଞା ଆଜ୍ଞା କାଲି କି କଲ୍ କରିବେ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ସାର୍ ହଉ ଆଜ୍ଞା